ସରକାରୀ ଯୋଜନା ଗୁଡ଼ିକ ହେଲା ଆୟୁଷ୍ମାନ ଯୋଜନା ଦ୍ୱାରା ସ୍ୱାସ୍ଥ୍ୟ ସେବା ବିନା ମୂଲ୍ୟରେ ଗରିବ ଲୋକଟିଏ ଉପକୃତ ହୁଅନ୍ତି ସ୍ଵଚ୍ଛ ଭାରତ ମିଶନ ଦ୍ୱାରା ପରିବେଶ ପ୍ରଦୂଷଣକୁ ରୋକା ଯାଇପାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱାରା ଆମେ ଠିକ୍ ହିସାବରେ ଘରେ ବସବାସ କରିପାରୁ କୃଷି ଯୋଜନା ଏହା ଦ୍ୱାରା ଚାଷ କ୍ଷେତ୍ରରେ ଚାଷୀମାନଙ୍କୁ ବିହନ ସାର ଜୈବିକ ଖତ ସାର ଉପରେ ଉପକୃତ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଦ୍ୱାରା ନୂତନ ରାସ୍ତା ନିର୍ମାଣ କରାଯାଇଥାଏ ଏହା ଲୋକମାଙ୍କର ଗମନାଗମନ ପାଇଁ ଠିକ୍ ପ୍ରଯୁଜ୍ୟ ହୁଏ